ମୁଁ ପ୍ରାୟତଃ ଘଣ୍ଟେ ରୁ ଦୁଇ ଘଣ୍ଟା ଯାଏ ଧ୍ୟାନ କରିଥାଏ ଧ୍ୟାନ କରିବା ଦ୍ୱାରା ମୋତେ ବହୁତ ଅନେକ ଶାନ୍ତି ଓ ଶକ୍ତି ମିଳିଥାଏ ଯେକୌଣସି ବ୍ୟକ୍ତି ପ୍ରଥମେ ପ୍ରଥମେ ଧ୍ୟାନ ଆରମ୍ଭ କରିବ ସେ ନିଜକୁ ସ୍ଥିର କରି ରଖିପାରି ନଥାଏ ସେ ନିଜକୁ ସ୍ଥିର କରି ରଖିବା ପାଇଁ